କିଏ ବବୁଲ ମ ମହାକୁଡ଼ କହୁଥିଲେ କି ମୋତେ ମାଂସ ଦରକାର ଥିଲା କ'ଣ ଅଛି କି ମାଂସ ମଟନ୍ ହଁ ମଟନ୍ ନେଇଥାନ୍ତି

ଛଅଶହ ଟଙ୍କା ଆମ ଘରେ ଆମ ଘରେ କେହି ନାହାଁନ୍ତି ତ ସେଥିପାଇଁ ମୁଁ ହେଇଥାନ୍ତା କେମିତି କ'ଣ କେହି ନାହାଁନ୍ତି ତ ସେଥିପାଇଁ ମୁଁ କହିଲି ଆପଣଙ୍କୁ ଠିକ କୁହନ୍ତୁ ଆମେ ତ ସଦାବେଳେ ନେଉଛୁ ଆଉ ଆମ ସାଇ ପଡ଼ିଶା ଵି ଅଛି ତେଣୁ ଟିକେ କମ କରିବ ଆମ ସାଇ ପଡ଼ିଶା ଵି ତୁମଠୁ ନେଇକି ଯିବେ

ଆଉ କ'ଣ କ'ଣ ମାଂସ ଅଛି କହୁନାହାଁନ୍ତି

ଫୁଲବାଣୀ ଫୁଲବାଣୀ ଯେଉଁ ଥାନା ପାଖରେ ଯେଉଁ

ହଁ

ହଁ ତୁମେ ଯଦି ରେଟଟା ଟିକେ କମେଇଦେବ ମୁଁ ଆଉ ଟିକେ ଅଧିକ ନେଇକି ଯିବି ହେଲେ ଆମ ସାଇ ପଡ଼ିଶା ବି ନେବେ ନା ଆମର ଏ ହଁ ଆମର ଏଇଠି କମ ଅଛି ନା ସେଥିପାଇଁ ଆପଣଙ୍କଠୁ ସଦାବେଳେ ନେଉଛୁ ବୋଲି ସେଥିପାଇଁ ନେବାକୁ ଚାହୁଁଛି ନା

ନହେଲେ ତ ମୁଁ ଏଇ ପାଖରୁ ହିଁ ନେଇଥାନ୍ତି ଆପଣ ଭଲ ଦେଉଛନ୍ତି ବୋଲି ଆପଣଙ୍କଠୁ ହିଁ ନେବାକୁ ଚାହୁଁଛି ସେଥିପାଇଁ ଆମ ସାଇପଡ଼ିଶା ବି ତୁମଠୁ ନେବାକୁ ବି ଚାହୁଁଛନ୍ତି ସେଥିପାଇଁ ରେଟଟା ଟିକେ କମେଇଦେଲେ ଆପଣ ଭଲ ହୁଅନ୍ତା ବୋଲି କହୁଥିଲି

ଆମ ଏଇଠି କମ ଟଙ୍କା ଅଛି ଆପଣ ଅଧିକ ଟଙ୍କା କହିଦେଉଛନ୍ତି ଆଉ କମେଇଲେ ହୁଅନ୍ତାନି ଚିକେନ ବି ହେଲେ ଆମ ଘରେ କେହି ନାହାଁନ୍ତି ନା ସେଥିପାଇଁ ମୁଁ କହୁଛି ଟିକେ ରେଟଟା କମେଇଦେଲେ ଭଲ ହୁଅନ୍ତା

ନାହିଁ ଆପଣଙ୍କ ଠିକ

ଆପଣଙ୍କଠୁ ଥରେ ନେଲୁ ନା ସଦାବେଳେ ନେବୁ ନା ସେଥିପାଇଁ କହୁଛି ରେଟଟା ଟିକେ କମେଇ ଦେଇକି ଦେଲେ ଯେ

ସଦାବେଳେ ନେବି ବୋଲି ତ କହିଲି ରେଟଟା ଟିକେ କମେଇକି ଦେଇଦିଅନ୍ତୁ ବୋଲି

ଆଉ ଟିକେ କାଟିଦେଲେ ହୁଅନ୍ତାନି ଆମର ତ ଏଇଠି ଶହେ ଷାଠିଏ ଅଛି ଆପଣ ତ ଦୁଇଶହ ଟଙ୍କା କିଲୋ କହୁଛନ୍ତି ହଁ ଯେ ଜାଗା ତୁମର କେଉଁଠି